ମୋତେ ଉଲ୍କା ବର୍ଷା ଦେଖିବାକୁ ବହୁତ ଭଲ ଲାଗେ ଓ ଯେତେବେଳେ ଉଲ୍କା ଆସୁଥାଏ ସେତେବେଳେ ମୋତେ ତାହାକୁ ଅନୁଭବ କରିବାକୁ ବହୁତ ଭଲ ଲାଗେ ଓ ଯେତେ ଯେତେବେଳେ ସେହି ସମୟରେ ସେ ଉଲ୍କା ଆମ ପାଖକୁ ଆସେ ଓ ତାଙ୍କ ଛଡ଼ା ଛଡ଼ା ଛଡ଼ା ଛଡ଼ା ଲିଭିଯାଏ ଓ ସେହି ସମୟରେ ମୋତେ ୱିଶ ମାଗୁ ବହୁତ ଭଲ ଲାଗେ ଯେତେବେଳେ ସେହି ୱିଶକୁ ମୁଁ ମୋର ମନକାମନା ପୂରଣ କରିଥାଏ ସେହି ସମୟରେ ମୋତେ ବହୁତ ଭଲ ଲାଗିଥାଏ